ବ୍ୟବସାୟ ଆରମ୍ଭ କରିବା ପାଇଁଁ ଗାଁ ଗାଁ ଗାଁ ଗହଳି ଲୋକମାନେ ଚାହାଁନ୍ତି କିନ୍ତୁ ତାଙ୍କ ପାଖରେ ବହୁ ଆହ୍ୱାନ ଥାଏ ଅର୍ଥାତ୍ ଗରିବ ଲୋକମାନେ ସେମାନେ ଙ୍କ ପାଖରେ ଜାଗା ନଥାଏ ଘରଦ୍ୱାର ନଥାଏ ଟଙ୍କା ନଥାଏ ଯଦିବା ସେମାନେ ଧାର କରଜ କରନ୍ତି ସେମାନଙ୍କୁ ବିଭିନ୍ନ ଦାଦାବଟି ଯେଉଁ ଦେବାକୁ ପଡ଼େ ସେମାନେ ବ୍ୟବସାୟରେ ଆଗେଇ ପାରନ୍ତି ନାହିଁ ଏଥିପାଇଁ ସରକାର ସେମାନଙ୍କୁ ସହଯୋଗ ସମର୍ଥନ ଦବା ଦରକାର ବ୍ୟାଙ୍କ୍ ତାଙ୍କୁ ଟଙ୍କା ଦେବା ଦରକାର ଏବଂ ସେମାନେ କିସ୍ତି ଆକାରରେ ଦେଇ ନିଜେ ସ୍ୱାବଲମ୍ବି ହେଇ ତାଙ୍କ ନିଜ ପରିବାରର ଉନ୍ନତି କରିବା ସହିତ ରାଜ୍ୟ ଦେଶ କଥା ସେମାନେ ମଧ୍ୟ ଚିନ୍ତା କରିପାରିବେ ତେଣୁ ଆମକୁ ଲୋକମାନଙ୍କର କିଭଳି ଆହ୍ୱାନର ସମ୍ମୁଖୀନ ହୁଅନ୍ତି ଏବଂ ଯାହା ଏମାନଙ୍କୁ ପ୍ରତିଶତ ପ୍ରତିହତ କରନ୍ତି ନିଜେ କେମତି ସ୍ୱାବଲମ୍ବନଶୀଳ ହେଇପାରିବେ ସେଥିପାଇଁ ସେମାନେ ଚିନ୍ତନ ତାଙ୍କର ରହିବା ଦରକାର ଏବଂ ଭାରତ ଗାନ୍ଧୀଙ୍କର ମତରେ ଗାଁର ଉନ୍ନତି ହେଉଛି ଭାରତର ଉନ୍ନତି କେବଳ ସହରର ଉନ୍ନତି ହେଇଗଲେ ଭୁବନେଶ୍ଵର ଦିଲ୍ଲୀର ହେଇଗଲେ ଯେ ହେଇଯିବ ତାହା ନୁହେଁ ତେଣୁ ଗ୍ରାମୀଣ ଲୋକମାନଙ୍କର ଉନ୍ନତି ପାଇଁ ଆମକୁ ସମର୍ଥନ ଦେବା ଦରକାର ସହଯୋଗ କରିବା ଦରକାର